ସଂସ୍କୃତ କିମ୍ବା ଇଂଗ୍ରାଜୀ ପରି ଅନ୍ୟ ଭାଷା ଦ୍ୱାରା ଓଡ଼ିଆ ଭାଷା ପ୍ରଭାବିତ ହେଉଛି ଯେମିତିକି ଏବେ ପିଲାମାନଙ୍କୁ ଇଂଲିଶ୍ ମିଡ଼ିୟମରେ ଆଡ଼ମିଶନ୍ କରିଦେଉଛନ୍ତି ଯାହାଦ୍ୱାରା ସେ ଇଂଲିଶ୍ ହିଁ ଶିକ୍ଷା କରୁଛନ୍ତି ଏମିତିକି ଘରେ ମଧ୍ୟ ସେମାନେ ହେଲେ କିଛି ଓଡ଼ିଆ ଶିକ୍ଷନ୍ତେ ଘରେ ତ ବାବାକୁ ଡାଡ଼ି ମାମାକୁ ମମି ଡାକୁଛନ୍ତି କି ବୋଉକୁ ମମି ଡ଼ାକୁଛନ୍ତି ସେମାନେ ତ ସ୍କୁଲରେ ଇଂଲିଶ୍ ଶିଖିଲେ ଘରେ ବି ଇଂଲିଶ୍ ଶିଖିଲେ ଘରେ ମଧ୍ୟ ଓଡ଼ିଆ ଯଦି ଶିଖନ୍ତେ ତାହେଲେ କିଛି ଓଡ଼ିଆ ଭାଷା ଜାଣନ୍ତେ ଆମେ ଯେମତି ଛୋଟବେଳେ କ'ଣ ସ୍କୁଲରେ ଓଡ଼ିଆ ଶିଖୁଥିଲୁ ଘରେ ବି ଓଡ଼ିଆ କହୁଥିଲୁ ସେମାନେ ତ ଇଂଲିଶ୍ ମିଡ଼ିୟମରେ ପଢ଼ିଲେ ଇଂଲିଶ୍ ଶିଖିଲେ ଘରେ ମଧ୍ୟ ଇଂଲିଶ୍ ଶିଖିଲେ ତା'ଦ୍ୱାରା ସଂସ୍କୃତ ଓ ଇଂରାଜୀ ପରି ଓଡ଼ିଆ ଭାଷା ପ୍ରଭାବିତ ହେଉଛି